ସବୁବେଲେ ଗାଡ଼ି ଚଲାଇବା ବେଲେ ଧ୍ୟାନରେ ଥିବା ଉଚିତ କାହିଁକି ନା ଧ୍ୟାନରେ ନଥିଲେ ଲୋକଙ୍କୁ ଠେଳି ହେବା ଲୋକଙ୍କୁ ପିଟି ହେବା ସେଥିପାଇଁ ହେଲମେଟ ପିନ୍ଧିବା ନିହାତି ଜରୁରୀ ଓ ଗାଡ଼ି ଚଲାଇବା ବେଲେ ଗାଡ଼ିର ଲାଇସେନ୍ସ ଇସବୁ କିଛି ଧରିବା ନିହାତି ଜରୁରୀ ଗାଡ଼ି ଚଲାଇବା ବେଲେ ସିଧା ମୁହଁ କରି ଗାଡ଼ି ଚଳାଇବା ଉଚିତ କାହିଁକି ନା ଗାଡ଼ି ଚଳାଇଲା ବେଲେ ହାତରେ ଫୋନ ଧରି କଥା ହେବା ଉଚିତ ନୁହେଁ ସବୁବେଳେ ଗାଡ଼ି ଚଲାଇଲା ବେଲେ ଧ୍ୟାନରେ ଥିବା ଉଚିତ କାହିଁକି ନା ହେଲମେଟ ପିନ୍ଧିକି ଆମକୁ ଗାଡ଼ି ଚଲାଇବା ପୂୁରାପୁରି ନିହାତି ଜରୁରୀ ଅଟେ ଏବଂ ଯେକୌଣସି ଜାଗାକୁ ଗଲେ ବି ଆମକୁ ହେଲମେଟ୍ ଗାଡ଼ି ଲାଇସେନ୍ସ ଧରିକି ଯିବା ନିହାତି ଜରୁରୀ କାହିଁକିନା ଆମକୁ ଟ୍ରାଫିସ ପୋଲିସ ଅଟକାଇ ଦବ ନହେଲେ ସେଥିପାଇଁ ଆମେ ସବୁବେଲେ ଗାଡ଼ିର ଲାଇସେନ୍ସ ଓ ହେଲମେଟ ଧରିକି ଯିବା ଆମକୁ ନିହାତି ଜରୁରୀ କାହିଁକିନା ଗାଡ଼ିର ଲାଇସେନ୍ସ ଯେକୌଣସି ଜାଗାକୁ ଗଲେ ବି ଆମକୁ ନେବାକୁ ପଡ଼ିବ ଏବଂ ନେବାକୁ ଉଚିତ୍ ବି ସେଥିପାଇଁ ଆମେ ସବୁବେଲେ ଧ୍ୟାନମଗ୍ନରେ ରହି ଗାଡ଼ିର ଲାଇସେନ୍ସ ଏବଂ ହେଲମେଟ ପିନ୍ଧିକି ଯିବା ଉଚିତ୍